ଆମର ବାରି ପଟେ ବଗିଚା ଅଛି ସେଇ ବଗିଚାରେ ଆମେ ଫଳ ଚାଷ କରୁ ଫୁଲ ଚାଷ କରୁ ଏବଂ ବାହାରି ମାର୍କେଟରେ ଯେଉଁ ପନିପରିବା ମିଳେ ସେଥିରେ ବହୁତ ସାର ପକାନ୍ତି କିନ୍ତୁ ଆମେ ବାଡ଼ି ପଟେ ଯେଉଁ ବଗିଚା କରୁ ସେ ବାଡ଼ିରେ ଆମେ କମ୍ ଖର୍ଚ୍ଚ ବି ଉତ୍ପାଦାନ ହୋଇଥାଏ ସାର ପନିପରିବା ଚୋପା ଏକ ଜାଗାରେ କାଠା କରି ଆମେ କୋଚ କରି ତାହାକୁ ଖତ କରି ଆମେ ଗଛରେ ପନିପରିବା ଗଛରେ ଦେଇଥାଉ ଏବଂ ଭଲ ଉପାଦାନ ହୋଇଥାଏ ଏବଂ ଫଳମୂଳ ବି ବହୁତ ଟେଷ୍ଟ୍ ଆସିଥାଏ ଭଲ ଦେହକୁ ବି ହୋଇଥାଏ